ଆମର୍ ମାଟି ଘରଟା ଯେନ୍ଟାକି ଆମର ମାଟି ଘର ଯେନ୍ଟାକି ହଉଛେ ନଳା ଛୁଆଁ ହୁଏ ମାଟି ଘରରେ ସେ ଘରଟା ମାଟିରେ ତିଆରି ହେଇକିରି ତାକୁ ଘସା ଲିପା ମାଟିରେ ହୁଏ ମାଟିରେ ଲିପା ହେଇ ସାର୍ଲା ପରେ ତାକୁ ଗୋବରରେ ତାକେ ଘସି ଘୁସା ଦେଇକିରି ତା'ପରେ ପାଟରେ ଦେଇକିରି ଛାଣି ଯେତେବେଲେ ହୁଏ ସେ ଘରଟା ଏତେ ମଜ୍ବୁତ୍ ଲାଗେ ଥଣ୍ଡା ଲାଗେ ଯେ ତାମାନେ କୁଲର୍ ଏ ସି ବି ଫେଲ୍ ହେଇଯିବ କିନ୍ତୁ ପକ୍କା ଘର ଯେଉଁ ଇଟା ଏବେ ତିଆରି ହଉଚେ ପକ୍କା ଘର ମାଟି ଘରକେ କେବେ ବି ତାର୍ ଇଏରେ ନେଇଆସିପାରେ କାଁ କରି ନେଇ ଆସେ ବଏଲେ ମାଟି ଘରଟା ବି ଦେଖୁନ୍ ସାତ୍ ଫୁଟ୍ ଗଲାପରେ କି ଛଅ ଫୁଟ୍ ଗଲା ପରେ ସେନ ଗୁଟେ ପାଟେନ୍ଟେ ହୁଏ ସେ ପାଟେନ୍ ପରେ ପୁଣି ଦୁଇ ତିନ୍ ଫୁଟ୍ ଉଠେଇକିରି ତା'ପରେ ଛାଉଁଣି ହୁଏ ଛାଉଣି ହେଇ ସାରଲାପରେ ସେ ଘର ଏତେ ମାନେ ଖରା ଦିନ ବି ପୁରା ଥଣ୍ଡା ରହେ ସେ ଘରଟା ତା'ପରେ ଗୋବର୍ ଟିକେ ଯଦି ଘଷି ଦେବା ବଏଲେ ଏତେ ଥଣ୍ଡା ରହେ ସେ ଗୋବର୍ ଘଷା କାଥିରେ ମାଟି କାଥିରେ ବହୁତ୍ ଥଣ୍ଡା ରୁହେ ଆଉ ଯେନ୍ଟାକି ଛାତ ଘରମାନେ ବହୁତ୍ ଡିଜାଇନ୍ରେ ବି ହଉଛେ କିନ୍ତୁ ଖରା ଦିନେ ସେ ଘର କି ଶୀତ ଦିନେ ଏତେ ଭଲ୍ ନି ଲାଗେ କିନ୍ତୁ ମାଟି ଘରର୍ ସୁବିଧା ଯେତ୍କି ରହୁଚେ କିନ୍ତୁ ବର୍ଷା ହେଲେ ଭୁସୁ୍ଡ଼ି ଯାଇପାରେ ଭିଜି ଭୁଜା ଗଲେ ତ ଭୁସ୍ଡ଼ି ଯିବା ମାଟି ଘରଟା କିନ୍ତୁ ଛାତ ଘରମାନେ ନାଇ ଭୁସୁଡ଼ିବାଟା ଠିକ୍ ଏ କିନ୍ତୁ ଭଲ୍ ଲାଗେନି ଅନେକ୍ ତ ମନ୍ଦିରମାନେ ସବୁ ଏନ୍ତା ଜିନିଷମାନେ ସିମେଣ୍ଟ୍ରେ ତିଆରି ହଉଚେ ଡିଜାଇନ୍ରେ ବି ତିଆରି ହଉଚେ ଡିଜାଇନ୍ ତିଆରି ହେଲେ ବି କିନ୍ତୁ କେନ୍ଟା ଆଡ଼୍ବେଷ୍ଟର୍ ବି ଛାଇନି ହଉଚେ କେନ୍ଟା ଖପର୍ ହଉଚେ କେନ୍ଟା ଷ୍ଟାଇଲ୍ ହଉଚେ କିନ୍ତୁ ସବୁଥିରୁ ହଉଚେ ମାଟି ଘରଟା ଯେନ୍ଟାକି ଆମର୍ ଯେତେ ଇଟା ରହୁଚେ ମାଟି ଘରର ସୁବିଧାରୁ ସୁବିଧା ନାହିଁ ମଣିଷକେ ସୁରକ୍ଷିତ୍ ବି ଦଉଚେ ବହୁତ୍ ସୁରକ୍ଷିତ୍ ଦଉଚେ ଏତେ ସୁରକ୍ଷିତ୍ ଦଉଚେ ଯେ ବହୁତ୍ ପରିମାଣ୍ରେ ସୁରକ୍ଷିତ୍ ରହୁଚେ ଯଉଁ ଯେନ ବି କାମ୍ ଧନ୍ଦାରେ ଯଦି ଆସ୍ବେ ବଏଲେ ମାଟି ଘରେ ଯଦିି ଢୁକି ଯିବେ ବଏଲେ ଏତେ ସୁରକ୍ଷିତ୍ ରହେବେ ଯେ ନିକେଁ ବହୁତ୍ ଥଣ୍ଡା ସେ ଏତ୍କି କହିିକିରି ମୁଁ ନମସ୍କାର୍